ମୁଁ କୌଣସି ଜିନିଷ ଲେଖିଲା ପୂର୍ବରୁ ସାଧାରଣତଃ ଆମ ସମାଜରେ ବିଭିନ୍ନ ବର୍ଗର ବିଭିନ୍ନ ଜାତିର ଯେଉଁ ମାନଙ୍କର ବିଭିନ୍ନ ସମସ୍ୟା ରହିଛି ସେମାନଙ୍କ ମୁହଁରୁ ମୁଁ କିଛି ଶୁଣିବାକୁ ଭଲପାଏ ଏବଂ ସେମାନଙ୍କର ମତାମତ ନିଏ ମୁଁ ସେଉ ସେମାନେ କେଉଁ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାକୁ ହୃଦୟଙ୍ଗମ କଲାପରେ ତାକୁ ମୋ ଭାବନାରେ ଆଣିଲାପରେ ମୁଁ ଲେଖାର ଆଇଡ଼ିଆଟା ପାଇଯାଏ ଆଉ ଏହି ଯେଉଁ କୌଶଳଟା ମୁଁ ବହୁତ ଅଗରୁ ମୁଁ ଏଇଠି ଅପଣାଇଛି ଏବଂ ଏହି ଯେଉଁ ଆଇଡ଼ିଆ ସୃଷ୍ଟି କରିବାକୁ ହେଲେ ଆମେ ସାଧାରଣତଃ ଗ୍ରାମାଞ୍ଚଳର ଯେଉଁମାନେ ଦୈନନ୍ଦିନ ଜୀବନରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯେଉଁମାନେ ବଞ୍ଚିତ ଅଛନ୍ତି ଯେଉଁମାନେ ନିରାଶ୍ରୟ ଅଛନ୍ତି ସେମାନଙ୍କର ଭାବାବେଗ ସେମାନଙ୍କର ପ୍ରସଙ୍ଗକୁ ମୁଁ ଉପସ୍ଥାପନ କରିବାପାଇଁ ଆମର ଲେଖା ଶୈଳୀରେ ମଧ୍ୟ ମୁଁ ସେଗୁଡ଼ିକୁ ଉପସ୍ଥାନ କରିଥାଏ ତେଣୁ ଆମେ ଏହି ଯେଉଁ ଆଇଡ଼ିଆ ସୃଷ୍ଟି କରିବାକୁ ହେଲେ ସେମାନଙ୍କ ସହିତ କଥାବାର୍ତ୍ତା କରିବା ନିହାତି ଆବଶ୍ୟକ ସେମାନଙ୍କ ସହିତ ଆଲୋଚନା କରିବା ନିହାତି ଆବଶ୍ୟକ ଆଉ ଏହି ଲେଖିଲା ବେଳେ ମଧ୍ୟ ସେମାନଙ୍କ ପ୍ରସଙ୍ଗକୁ ମୁଁ ଅଧିକ ଗୁରୁତ୍ୱ ଦେଇଥାଏ ଯଦି ଆମେ ସେହି ପ୍ରସଙ୍ଗ ଗୁଡ଼ିକୁ ଗୁରୁତ୍ୱ ନଦେବୁ ତେବେ ସେଗୁଡ଼ିକ ସରକାରଙ୍କ ପାଖରେ ପହଞ୍ଚିବା କଷ୍ଟକର ହୋଇଯିବ ତେଣୁ ଯେଉଁମାନେ ବଞ୍ଚିତ ନିରାଶ୍ରୟ ଯେଉଁମାନେ ଆମ ସମାଜର ଦୁର୍ବଳ ଶ୍ରେଣୀ ଆଉ ସମାଜର ତଳ ସ୍ତରରେ ରହିଛନ୍ତି ସେମାନଙ୍କର ବ୍ୟବହାର ସେମାନଙ୍କ ଆଚାର ସେମାନଙ୍କର ସାମାଜିକ ଜିନିଷକୁ ମୁଁ ଏଠାରେ ପ୍ରତିପାଦନ କରିବାପାଇଁ ଚେଷ୍ଟା କରିଥାଏ